କୃଷି ହେଉଛି ଆମର ଜୀବନ ଏହି ଚାଷବାସ କରି ଆମେ ଆମ ଜୀବନ ଜୀବିକା ବଞ୍ଚାଇ ଥାଉ ଯେମିତିକି ଧାନ ପନିପରିବା ମୁଗ ବିରି କୋଳଥ ମାଣ୍ଡିଆ ଏହିପରି ଅନେକ ଫସଲ ଆମେ କରି ଜୀବନ ନିର୍ବାହ କରିପାରୁ ପେଟ ପୋଷୁ କିନ୍ତୁ ଆଜି ଯଦି ଚାଷୀ ଆତ୍ମହତ୍ୟା କରୁଛି ତା'ହେଲେ କ'ଣ ପାଇଁକା ସେଇ ଋଣ ପାଇଁ କାରଣ ସେ ଋଣ କରି ଘର ଲୋନ୍ କରି ଚାଷବାସ କରେ ଚାଷରେ ଯଦି କିଛି ଲାଭ ନ ହୁଏ ତା'ହେଲେ ସେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ ଏଥିରେ ପାଣିରେ ମଧ୍ୟ ନିର୍ଭର ରହୁଛି ଯେମିତି ଜଳ ବିହୁନେ ଚାଷ ନଷ୍ଟ ଜଳ ବହୁଳେ ମଧ୍ୟ ଚାଷ ନଷ୍ଟ ହୁଏ ଜଳ ଯେମିତି ବହୁତ ହେଲେ ନଷ୍ଟ ହୁଏ ଅଳପ ହେଲେ ହେଲେ ବି ଧାନ ନଷ୍ଟ ହୁଏ ଚାଷ ଏହାର ସମାଧାନ କହିଲେ ଯଦି ସରକାର ଏହାର ସମା କିଛି ପଦକ୍ଷେପ ନିଅନ୍ତେ ଅଥବା ଟଙ୍କାର ସାହାଯ୍ୟ କରନ୍ତେ ତେବେ ଆଜି ଚାଷୀ ଆତ୍ମହତ୍ୟା କରନ୍ତେ ନାହିଁ